ଓଡ଼ିଶାର ପାରମ୍ପରିକ ଔଷଧ ସହିତ ସ୍ୱାସ୍ଥ୍ୟ ସେବା ଯେପରିକି ଆୟୁର୍ବେଦ ଔଷଧ ଆୟୁର୍ବେଦ ଆୟୁର୍ବେଦ ଔଷଧ ବହୁତ ଭଲ ଗୋଟିଏ ଔଷଧ ଯେ କିି ଯେହେତୁ କିି ସମସ୍ତଙ୍କର ଦରକାର ସମସ୍ତଙ୍କ ସମସ୍ତଙ୍କ ମେଡ଼ିକାଲରେ ଯାଇକି ଔଷଧ ଖାଇଲେ ସେ ଔଷଧରେ ଭଲ ନହେଲେ ଆୟୁର୍ବେଦିକ ଔଷଧ ଖାଇବା ଦରକାର ସେ ଔଷଧ ତୁଳସୀ ପତ୍ର ମାନେ ଇତ୍ୟାଦି ଇତ୍ୟାଦି ସବୁକଛି ସେଟା ଔଷଧଟେ ହେଉଥାଏ ସେଇ ଔଷଧରେ ଆମେ ଆମର ଖାଇଲେ ଆମେ ନିଜ ଶରୀରରେ ବି ଭଲ ଲାଗେ ନିଜ ଶରୀରରେ ଯେହେତୁ କି ରୋଗଟା ଥିବ ସେଇଟା ବି ଭଲ ହେଇପାରେ ଆମେ ବିଶ୍ୱାସ କରୁଚୁ ଯେପରିକି ଆଉ ଜନଙ୍କ ଘରେ ଘରେ ବି ସେ ଆୟୁର୍ବେଦିକ ଔଷଧଟା ସମସ୍ତେ ତ ବ୍ୟବହାର କରୁନି ଯାହାର ଭରସା ବିଶ୍ୱାସ ଥିବ ସେହି ବ୍ୟବହାର କରିଥିବ ସେହି ଆୟୁର୍ବେଦିକ ଔଷଧ ଆଣିକି ବ୍ୟବହାର କରୁଥିବ ଖାଇଥିବ